ହ୍ୟାଲୋ ନମସ୍କାର ହଁ ହଁ ମୁଁ ସାମ୍ବାଦିକ ପରିଡ଼ା କହୁଛି ହଁ ହଁ

କେଉଁ ଟପିକ୍ ଉପରେ ଯିବେ କେଉଁ ବ୍ଲଡ଼୍ ଡୋନେସନ୍ ଉପରେ ଯିବେ ବ୍ଲଡ଼୍ ବ୍ଲଡ଼୍ ଡୋନେସନ୍ ଗଲେ ଆଗେ ପ୍ରଥମେ କେତେ ଗୁଡ଼ିଏ ଲୋକଙ୍କୁ ଠିକ୍ କରିବେ ମାନେ ଯେଉଁମାନେ ବ୍ଲଡ଼୍ ଦେବେ ସେଇମାନଙ୍କୁ ତ ଆଗେ ଠିକ୍ କରିବେ ହଁ ସେଇମାନଙ୍କୁ ଠିକ୍ କରିସାରିଲା ପରେ ଗୋଟେ କ୍ୟାମ୍ପ୍ କରିବେ ଗୋଟେ କ୍ୟାମ୍ପ୍ କରିକି ସେଇଠି ଆପଣ ଯେଉଁମାନେ ଡକ୍ଟର୍ ଆସିବେ କି ଯେଉଁମାନେ ସବୁ ଆସିବେ ୱାର୍କର୍ ଆସିବେ ସେଇମାନଙ୍କୁ ନେଇକି ଆପଣ କାର୍ଯ୍ୟକ୍ରମ ଆରମ୍ଭ କରିବେ ଜଣ ଜଣ କରି ବ୍ଲଡ଼୍ ନେଇସାରିଲା ପରେ ତାକୁ ସୁରକ୍ଷିତ ଭାବରେ ରଖିବେ ଏବଂ ସେଗୁଡ଼ିକ ଯେପରି ଏବଂ ସ୍ୱଚ୍ଛ ଏବଂ ନିର୍ମଳ ହେବ ସେ ଦିଗରେ ଦୃଷ୍ଟି ଦେବେ ଯେପରି କୌଣସି ଅନ୍ୟର ବ୍ଲଡ଼୍ ରକ୍ତ ଦ୍ଵାରା ପ୍ରଭାବିତ ନ ହୁଏ ହଁ ଆଉ ହଁ ଆଉ କିଛି କହିବାର ଅଛି କି ହଁ ଅଛନ୍ତି ଅନେକ ଡକ୍ଟର୍ ଅଛନ୍ତି ସବୁ ଢେଙ୍କାନାଳ ଏରିଆରେ ଅନେକ ଡାକ୍ତର ଅଛନ୍ତି କଟକ ମେଡ଼ିକାଲ୍ର ଅଛନ୍ତି ସବୁ ଜାଗାରେ ଅଛନ୍ତି ହଁ ହଁ କିଛି ନାହିଁ ସେମାନେ ତ ବହୁତ ବିଜି ରହୁଛନ୍ତି ସଦାବେଳେ ଆଉ ତଥାପି ଅତି ଏମର୍ଜେନ୍ସି ଯେତେବେଳେ ପଡ଼ିବ ସେମାନଙ୍କର ପରାମର୍ଶ ନେଇକି କହିକି ସାହାଯ୍ୟ କରିପାରିବି କରିପାରିବ ହଁ କିଛି କଥା ନାହିଁ ହଁ ଏଇ କେଉଁମାନେ ବ୍ଲଡ଼୍ ଦେବେ ବୋଲି ସେମାନଙ୍କୁ ମୋଟିଭେଟ୍ କରିବା ପାଇଁ ନା କ'ଣ ଅନ୍ୟମାନଙ୍କୁ ମୋଟିଭେଟ୍ କରିକି ଆପଣଙ୍କ କ୍ୟାମ୍ପ୍କୁ ପଠାଇବାର ଦାୟିତ୍ଵ ମୋ ଉପରେ ଦେଉଛନ୍ତି ନା କ'ଣ ହଁ ଚେଷ୍ଟା କରିବି ଚେଷ୍ଟା କରିବି ଯଦି କିଛି ଲୋକ ସଂଗ୍ରହ ହୋଇପାରିଲେ ମୋତେ ଡେଟ୍ ଜଣାଇଲେ ମୁଁ ସେମାନଙ୍କୁ ଆପଣଙ୍କ ପାଖକୁ ପଠାଇବି ହଁ ହଁ ହଁ ହଁ ରିପୋର୍ଟ୍ ସଂଗ୍ରହ କରିବି ଧନ୍ୟବାଦ ହଁ